ଦୁର୍ଗମ ଏବଂ ବିଚ୍ଛିନ୍ନ ଗ୍ରାମଞ୍ଚଳରେ ରହୁଥିବା ବ୍ୟକ୍ତିମାନଙ୍କ ପାଇଁ ରାଜ୍ୟସ୍ତରୀୟ ଖେଳ ଖେଳିବାରେ ବହୁତ ଅସୁବିଧା ହୋଇଥାଏ କାରଣ ଏମାନେ ଖେଳିବା ପାଇଁ ଉପକରଣଗୁଡ଼ିକ ସୁବିଧାରେ ପାଇନଥାନ୍ତି ଯାହାଦ୍ଵାରା ଏମାନେ ଖେଳିପାରିନଥାନ୍ତି ଏହି ପ୍ରକାର ଲୋକମାନେ କେବଳ ଟେଲିଭିଜନ ମାଧ୍ୟମରେ ଖେଳକୁ ଉପଭୋଗ କରିଥାନ୍ତି ଦୁର୍ଗମ ଅଞ୍ଚଳରେ ପିଲାମାନେ ଖେଳିବା ପାଇଁ ଫିଲ୍ଡ ନଥାଏ ଯାହାଦ୍ୱାରା ଏମାନେ କ୍ରିକେଟ୍ ଫୁଟବଲ୍ ବାସ୍କେଟବଲ୍ ହକି ଏହିପରି ଖେଳଗୁଡ଼ିକ ଖେଳିପାରନ୍ତି ନାହିଁ ଏ ଅଞ୍ଚଳରେ ଲୋକମାନେ ନିତିଦିନିଆ କାମ କରି ବହୁତ ଚାପ ତାଙ୍କ ଉପରେ ପଡ଼ିଥାଏ ଯାହାଦ୍ୱାରା ଏମାନେ ଟିଭି ଦ୍ୱାରା ଖେଳଗୁଡ଼ିକ ଦେଖିଲେ ଏମାନେ ଚାପ ମୁକ୍ତ ହୋଇଥାନ୍ତି ଯାହାଦ୍ୱାରା ଏମାନେ ତାଙ୍କର କାମ ଭଲ ଭାବରେ କରିପାରନ୍ତି ନାହିଁ